ରାଜ୍ୟରେ ବୁଲାବୁଲି କରିବା ସମୟରେ ସେହି ଜାଗାକୁ ପରିଷ୍କାର କରିବ ସେହି ଜାଗାରେ କିଛି ଅଳିଆ ଆବର୍ଜନା ପକେଇବ ନାହିଁ

ପ୍ରତ୍ୟେକ ଜାଗାରେ ଯେବେ ବି ବୁଲିବାକୁ ଯିବ ସବୁବେଳେ ଧ୍ୟାନ ରଖିବ କି ସେଇ ପରିବେଶଟା କେମିତି ଭଲ ରହିବ ସେଇ ନେଚୁରାଲ୍ ହାବିଟେଟଟା କେମିତି ସବୁବେଳେ ଭଲ ପଡ଼ିବ ସେଇଥିପାଇଁ ସେଇ ପରିବେଶକୁ ସେଠିକାର ଜାଗା ଜିନିଷକୁ ସବୁବେଳେ ସ୍ୱଚ୍ଛ ଅପରିଷ୍କାର ରଖିବ ଏହି ହେଉଛି ଭ୍ରମଣ କରିବାର ଗୋଟିଏ ନିୟମ ଆଉ ଯେକୌଣସି ହୋଟେଲ୍ ଯେକୌଣସି ରେଷ୍ଟୁରାଣ୍ଟରେ ଦେଖିକି ଖାଇବ ହାଇଜିନିକ୍ ଅଛି କି ନାଇଁ ଆଉ ସବୁବେଳେ ସେଇ ହୋଟେଲ୍କୁ ସେଇ ହୋଟେଲ୍ରେ ଯାହା ବିି ଖାଇବେ ଦେଖି ଖାଇବେ ଦେଖିକି ପଇସା ଦେବେ ଆଉ ଭଲରେ ଖାଇକି ଆସିବେ ଆଉ ବୁଲିବା ହେଉଛି ଗୋଟିଏ କାମ ଯେଉଁଠିକି ସବୁବେଳେ ଦେଖି ଚାହିଁକି ବୁଲିବା ଦେଖି ଚାହିଁକି ରହିବା ଆଉ ବାହାରେ ଯାଉଛୁ ମାନେ ସବୁ ଜିନିଷରେ ଧ୍ୟାନ ରହିବାକୁ ପଡ଼ିବ ଧ୍ୟାନ ରଖିକି ବୋଲିବେ ସବୁ ଜାଗା ସବୁ ଜାଗା ସମାନ ନଥାଏ କି ସବୁ ଜାଗା ସବୁଠାରୁ ଭଲ ନଥାଏ ନିଜେ ହିଁ ସବୁ ଜାଗା ଦେଖିକି ଏସବୁ କରିବାକୁ ପଡ଼ିବ ଏହା ହେଉଛି ରାଜ୍ୟରେ ଭ୍ରମଣ କରିବା ସମୟର ପର୍ଯ୍ୟଟକମାନଙ୍କର କାମ